କିଛିବର୍ଷ ପୂର୍ବେ ମୋବାଇଲ ଫୋନର ବ୍ୟବସ୍ଥା ଏତେ ସୁନ୍ଦର ନଥିଲା ସେତେବେଳେ ଥିଲା କେବଳ ଟେଲିଫୋନ ଯାହା କେବଳ କଲ୍ ପାଇଁ ହିଁ ବ୍ୟବହାର କରାଯାଇପାରେ ନା ସେଥିରେ ଏସ୍ ଏମ୍ ଏସ୍ ନା ଦୂର ଦେଶର ଖବର କିଛି ବି ଜାଣି ହେଉନଥିଲା ତା'ପରେ ମାର୍କେଟ୍କୁ ଆସିଲା କି ପ୍ୟାଡ଼୍ ଫୋନ କି ପ୍ୟାଡ଼୍ ଫୋନ ଯେଉଁଥିରେ କେବଳ ଯେଉଁଥିରେ କେବଳ କଲ୍ କଲ୍ ହିଁ କରିହେବ ଏ ତା'ପରେ ମାର୍କେଟ୍କୁ ଆସିଲା କଲ୍ ୱିଥ୍ ଏସ୍ ଏମ୍ ଏସ୍ କି ପ୍ୟାଡ଼୍ ଫୋନ ଯାହା ଫଳରେ ଆମର କଲ୍ ଅନ୍ୟଜଣଙ୍କୁ କଲ୍ କରିପାରିବା ଏବଂ ଜରୁରୀକାଳୀନ ମେସେଜ୍ ମଧ୍ୟ ଦେଇପାରିବା ଏବଂ ସେଥିରେ ନା ଡିଜିଟାଲ୍ କ୍ୟାମେରା ଥିଲା ନା ଦୂର ସହିତ ସମ୍ପର୍କ ଜାଣିବାର କୌଣସି ସୁବିଧା ଥିଲା ଏବଂ ଦେଶ ଏବଂ ଯେଉଁ ବନ୍ୟା ବାତ୍ୟା ମରୁଡ଼ି ଇତ୍ୟାଦି ନ୍ୟାଚୁରାଲ୍ ଫେନୋମେନନ୍ ସବୁ ଘଟୁଛି ତାହା ମଧ୍ୟ ଆମେ ଜାଣିପାରୁନଥିଲେ କିନ୍ତୁ ବର୍ତ୍ତମାନ ଯୁଗର ଆଡ଼ଭାନ୍ସ ସ୍ମାର୍ଟ ଫୋନ ଗୁଡ଼ିକ ଆସିବା ଫଳରେ ଆମେ କ୍ୟାମେରା ୟୁଜ୍ କରି ବିଭିନ୍ନ ଫଟୋ ମଧ୍ୟ ଉଠାଇ ପାରୁଛନ୍ତି ଏବଂ ଗୁଗଲ୍ ଗୁଗଲ୍ କ୍ରୋମ୍ ଇତ୍ୟାଦିର ମାଧ୍ୟମରେ ଦେଶ ବିଦେଶର ଖବର ମଧ୍ୟ ଜାଣିପାରୁଛନ୍ତି କେଉଁଠି ଓ୍ୱାର୍ ହେଉଛି କେଉଁଠି ଚୋରି ଡକାୟତି ଇତ୍ୟାଦି କେଉଁଠି କ'ଣ ହେଉଛି କିଭଳିଆ ସଚେତନ ରହିବା ଉଚିତ ଏବଂ ଯେଉଁ ବନ୍ୟା ବାତ୍ୟା ମରୁଡ଼ି ଇତ୍ୟାଦି ଆସୁଛି ତାହା ମଧ୍ୟ ସେମାନଙ୍କର ପ୍ରତି ସଚେତନ ରହିପାରିବା ଏହା ହେଉଛି ଆଜିକାଲିକା ସ୍ମାର୍ଟ ଫୋନର ଏକ ନୂଆ ଫିଚର୍ ଏହା ଆମେ ଏଥିରେ ମଧ୍ୟ କଲ୍ ଏସ୍ ଏମ୍ ଏସ୍ ଏବଂ ଆହୁରି ବହୁତ କିଛି କରିପାରିବା ମୋର ମୁଁ ଏୟାରଟେଲ୍ ସିମ୍ ହିଁ ବ୍ୟବହାର କରେ ଏବଂ ଏହାର ରିଚାର୍ଜ ପାଇଁ ମାସିକ ଶହେ ଅଣସ୍ତୋରି ଟଙ୍କା ଖର୍ଚ୍ଚ ହୁଏ ଆଜି ପୂର୍ବ ତୁଳନାରେ ପୂର୍ବ ତୁଳନାରେ ଥିଲା ପୂର୍ବ ଯୁଗରେ ଥିଲା ଟୁ ଜି ସିମ୍ ଏହାପରେ ଆସିଲା ମାର୍କେଟ୍କୁ ଥ୍ରୀ ଜି ତା'ପରେ ଫୋର୍ ଜି ଏବେ ଫାଇବ୍ ଜି ଫାଇବ୍ ଜି ହେଉଛି ମୋଷ୍ଟ ଫାଷ୍ଟେଷ୍ଟ ମଡ଼େଲ୍